ଦୈନନ୍ଦିନ ବାର୍ତ୍ତାଳାପରେ ବ୍ୟବହୃତ ଓଡ଼ିଆ ଭାଷାରେ ସାଧାରଣ ଖଣ୍ଡବାକ୍ୟ ବାକ୍ୟ ଗୁଡ଼ିକ ଯୋଉ ରହିଅଛି ସେହି ଖଣ୍ଡବାକ୍ୟ ଗୁଡ଼ିକ ହେଉଛି ଯେମିତିକି ଆମ ଗ୍ରାମରେ ଆମେ ସମସ୍ତେ କହିଥାନ୍ତି କି ଚାଉଳକୁ ଆମେ ଗୋଟେ କିଲୋ ଚାଉଳ ଦୁଇ କିଲୋ ଚାଉଳ ପାଞ୍ଚ କିଲୋ ଚାଉଳ ବା ଦଶ କିଲୋ ଚାଉଳ ଚାଉଳ ବା ଆମ କିଲୋ ବା ଯୋଉ କେଜି ବୋଲି କହିଥାଉ ସେହି ସେହି ଜିନିଷକୁ ଆମର ଯୋଉ ଆଗକାଳରୁ ଯୋଉ ବୁଢ଼ା ବୁଢ଼ୀମାନେ ଅଛନ୍ତି ବା ଦାଦା ଦାଦୀମାନେ ଅଛନ୍ତି ସେହିମାନେ ସେହି ଜିନିଷକୁ କ'ଣ କହିଥାନ୍ତି କିି ଏ ଗୋଟେ କିଲୋ ଜାଗାରେ ଗୋଟେ କିଲୋ ଚାଉଳ ଦୁଇ କିଲୋ ଚାଉଳ ଜାଗାରେ ସେମାନେ କହିଥାନ୍ତି କି ଗୋଟେ ଅଣା ଚାଉଳ ଦୁଇ ଅଣା ଚାଉଳ ପାଞ୍ଚ ଅଣା ଚାଉଳ ଦଶ ଅଣା ଚାଉଳ ଏମିତି କହିଥାନ୍ତି ଏବଂ ସେହି ଖଣ୍ଡ ବାକ୍ୟ ଗୁଡ଼ିକ ରୂଢ଼ି ଗୁଡ଼ିକ ଅନେକ ଆମ ଅନେକ ରୂଢ଼ି ମଧ୍ୟ ରହିଅଛି ସେହି ରୂଢ଼ି ଗୁଡ଼ିକ ହେଉଛି ଯେମିତିକି ଗାଁ କନିଆ ସିଙ୍ଘାଣି ନାକି ଏ ଘର ମାଉସୀ ସେ ଘର ପିଉସୀ ଆଉ ଯୋଉ ରହିଛି ଆମ ଗୋବର ଗଣେଶ ତା'ପରେ ରହିଛି ଆମର ଏଇ ଏଇଟା ଯୋଉ ଏଟା ରହିଛି ତ ଏମିତି ଅନେକ ରୂଢ଼ି ଗୁଡ଼ିକ ରହିଅଛି ଯାହା ଆମ ଗାଁ ଗ୍ରାମରେ ଘୁରି ବୁଲେ ଏବଂ ଏହି ରୂଢ଼ିର ପ୍ରୟୋଗ ସଦାବେଳେ ହୋଇଥାଏ ଏବଂ ସେ ଏ ରୂଢ଼ି ତ ଆଗକାଳରୁ ପ୍ରୟୋଗ୍ ହେଉଥିଲା ଏବେ ମଧ୍ୟ କେତେକ କେତେକ ଯୋଉ ଆଗକାଳର ଲୋକମାନେ ଅଛନ୍ତି ବା ଯୋଉ ଆମର ଦାଦା ଦାଦୀମାନେ ଅଛନ୍ତି ସେମାନେ ଏହି ବାକ୍ୟ ବା ଏହି ଯୋଉ ଖଣ୍ଡ ବାକ୍ୟ ବା ଯୋଉ ଅଣା ଏବେ କହିଲି ଗୋଟେ ଅଣା ଦୁଇ ଅଣା ଏହି ଅଣା ବାକ୍ୟଟା ଏବଂ ଏହି ଯୋଉ ଆମର ରୂଢ଼ି ଗୁଡ଼ିକ ରହିଅଛି ଯେମିତିକି କହିଲି ଏବେ ଆମ ଗାଁ କନିଆ ସିଙ୍ଘାଣି ନାକି ଆମ ଗୋବର ଗଣେଶ ଏ ଘର ମାଉସୀ ସେ ଘର ପିଉସୀ ଏମିତି ଏହି ରୂଢ଼ୀ ଗୁଡ଼ିକ ଆଗର ଲୋକମାନେ ଯୋଉ ଅଛନ୍ତି ସେମାନେ ଏବେ ମଧ୍ୟ ଏବେ ମଧ୍ୟ ପ୍ରୟୋଗ କରୁଛନ୍ତି କରୁଛନ୍ତି କିନ୍ତୁ ଆଗକାଳରେ ଯୋଉ ଜିନିଷ ଏଇ ଜିନିଷ ଯେତିକି ମାତ୍ରାରେ ଦେଖାଯାଉଥିଲା ଏବେ ଆଉ ସେତିକି ମାତ୍ରାରେ ଦେଖାଯାଉ ନାହିଁ କିଛି କମ୍ ମାତ୍ରାରେ ଦେଖାଯାଉଛି ଅଳ୍ପ ଯେମିତିକି ମିନିମମ୍ ଶହେ ପର୍ସେଣ୍ଟ୍ରୁୁ ଗୋଟେ ଦୁଇ ପର୍ସେଣ୍ଟ୍ ଦେଖାଯାଉଥିବ ଏମିତି ଦେଖାଯାଉଛି